ଢେଙ୍କାନାଳ ଜିଲ୍ଲା ହେଉଛି ଏକ ସାଂସ୍କୃତିକ ସମ୍ପନ୍ନ ଜିଲ୍ଲା ଏଠାରେ ଗଜଲକ୍ଷ୍ମୀ ପୂଜା ପ୍ରସିଦ୍ଧ ଅଟେ ଏହାକୁ ସମଗ୍ର ଜିଲ୍ଲାରେ ବହୁତ ଧୂମଧାମରେ ପାଳନ କରାଯାଏ ଏହା ଦଶଦିନ ଧରି ପାଳନ କରାଯାଏ ପ୍ରଥମେ କଳସ ଉଠାଯାଏ ଏବଂ ଦଶଦିନ ଗଜଲକ୍ଷ୍ମୀଙ୍କର ପୂଜାକୁ ସମ୍ପନ୍ନ କରାଯାଏ ମାଘ ମାସରେ ଜୋରନ୍ଦାରେ ମହିମା ଧର୍ମର ମେଳା ଅନୁଷ୍ଠିତ ହୁଏ ଏହା ମଧ୍ୟ ବହୁ ଆଡ଼ମ୍ବରରେ ପାଳିତ ହୋଇଥାଏ ଦେଶର ବିଭିନ୍ନ ପଡ଼ୋଶୀ ରାଜ୍ୟର ଭକ୍ତଙ୍କର ସମାଗମ ହୋଇଥାଏ ଏହା ଏକ ଭାଇଚାରାର ପର୍ବ ଅଟେ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ହେଉଅଛି କପିଳାସ ଏଠା ଏଠାରେ ବର୍ଷତମାମ ଭକ୍ତମାନେ ପୂଜାର୍ଚ୍ଚନା କରିବାକୁ ଆସିଥାନ୍ତି ଏବଂ ଜାଗର ଦିନ ଲକ୍ଷ ଲକ୍ଷ ଲୋକଙ୍କର ସମାଗମ ହୋଇଥାଏ